ହଁ ଜୀବିକା ନିର୍ବାହ ପାଇଁ ମୁଁ ବିଜୁଳି ଉପରେ ନିର୍ଭର କରେ ଯେମିତିକି ମୁଁ ରୋଷେଇ କରିବା ପାଇଁ ଇଣ୍ଡକ୍ସନ୍ ଚୁଲା ଆଉ ଲାଇଟ୍ ବଲ୍ ଫ୍ୟାନ୍ ଏଗୁଡ଼ା ସବୁ ବ୍ୟବହାର କରିଥାଏ ସେ ବିଜୁଳି କାଟ୍ ହେଲା ପରେ ମୁଁ ବହୁତ ହଇରାଣ ହୋଇଥାଏ ବାହାରେ ଗୋଟିଏ ଗ୍ୟାସ୍ ରୋଷେଇ କରେ ନହେଲେ ବାହାର କାଠ ଚୁଲାରେ ମୁଁ ରୋଷେଇ କରିଥାଏ ବହୁତ କଷ୍ଟ ମଧ୍ୟ ହୋଇଥାଏ ପିଲାମାନେ ମଧ୍ୟ ଗରମରେ ରହିପାରନ୍ତି ନାହିଁ ତା'ପରେ ବୃଦ୍ଧ ଲୋକ ମଧ୍ୟ ବହୁତ କଷ୍ଟ ପାଇଥାନ୍ତି ଗରମ ହୁଏ ଅନ୍ଧାରରେ ମଧ୍ୟ ବହୁତ ଅସୁବିଧା ହୁଏ ଆଉ ଘରଦ୍ୱାର ସବୁ ଆଲୋକିତ ନହେଲେ ପିଲାମାନେ ବହୁତ ହଇରାଣ ହୋଇଥାନ୍ତି ଏହା ଦ୍ୱାରା ଆମେ ତେଣୁ ବିଜୁଳି ଉପରେ ନିର୍ଭର କରିଥାଉ ତା'ପରେ ଆମ ଘରେ ମଧ୍ୟ ମୁଁ ସୋଲାର ଲାଇଟ୍ ଚାର୍ଜ ଲାଇଟ୍ ଆଉ ଇନ୍ଭର୍ଟର ମଧ୍ୟ ଆଣି ବ୍ୟବହାର କରୁଛୁ ଆମ ଗାଁ ସାହିପଡ଼ିଶା ମଧ୍ୟ କିଛି ଲୋକ ଆଣିକି ଇନ୍ଭର୍ଟର ଚାର୍ଜ କରି ଚଳୁଛନ୍ତି